ପ୍ରାଣୀମାନଙ୍କର ଚିକିତ୍ସା ପାଇଁ ଆମ ପଞ୍ଚାୟତରେ ଗୋଟିଏ ପ୍ରାଣୀ ଚିକିତ୍ସା କେନ୍ଦ୍ର ରହିଛି ସେଠାରେ ସବୁ ସମୟରେ ଡାକ୍ତରମାନେ ଅଛନ୍ତି ପ୍ରାଣୀ ଚିକିତ୍ସକମାନେ ଅଛନ୍ତି ମୁଁ ମୋର ନିଜସ୍ୱ ଗାଈ ଆଉ ଛେଳି ମେଣ୍ଢା କୁକୁଡ଼ା ପାଳନ କରିଛି ଏବଂ ମୁଁ ସେମାନଙ୍କୁ ଉପଯୁକ୍ତ ସମୟରେ ଠିକ ସମୟରେ ପ୍ରତ୍ୟେକ ମାସ ପ୍ରତ୍ୟେକ ଦିନ ଡାକ୍ତରମାନଙ୍କର ପରାମର୍ଶ ନିଏ ଏବଂ ଗାଈମାନଙ୍କୁ ମୁଁ କୌଣସି ଅସୁବିଧା ହେଲେ ତାକୁ ଜର ଫର ହେଲେ କିଛି ରୋଗ ହେଲେ ମୁଁ ତାଙ୍କ ସହିତ ସହଯୋଗରେ ତାଙ୍କ ପାଖକୁ ନେଇଯାଏ ଏବଂ ସେମାନେ ଅତି ସୁଲଭ ମୂଲ୍ୟରେ ତା'ର ସେମାନେ ଟିଟମେଣ୍ଟ କରନ୍ତି ଏବଂ ସେଇଭଳି କୁକୁଡ଼ା ଆଉ ଛେଳିମାନଙ୍କୁ ମଧ୍ୟ କୁକୁଡ଼ାମାନଙ୍କୁ ମଧ୍ୟ ପ୍ରତ୍ୟେକ ତିନି ମାସରେ ଥରେ ଟୀକାକରଣ କରିବା ପାଇଁ ଡାକ୍ତରମାନେ ଆସନ୍ତି ଏବଂ ଛେଳିମାନଙ୍କୁ ମଧ୍ୟ ସେ କୌଣସି ରୋଗ ପାଇଁ ହେଲେ ସେମାନେ ସବୁ ସମୟରେ ମୁଁ ତାଙ୍କ ସହିତ ଯୋଗାଯୋଗରେ ଡାକ୍ତରମାନଙ୍କ ସହିତ ଯୋଗାଯୋଗରେ ଥାଏ ଏବଂ ସେମାନେ ଡାକ୍ତରମାନେ ଆସିକି ଆମ ଘରେ ଚିକିତ୍ସା କରିକି ଅତି ସୁଲଭ ମୂଲ୍ୟ ନେଇକି ସେମାନେ ଯାଆନ୍ତି ପ୍ରତ୍ୟେକ ମୁଁ ଛେଳିରେ ବହୁତ ଉପକାର ଏବଂ ଗୋରୁ ଗାଈ ଏ ମଧ୍ୟ ମୋର ଅଛି ଗାଈରେ ମୁଁ ପ୍ରତ୍ୟେକ ଦିନ ପାଞ୍ଚଶହରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ମୁଁ ରୋଜଗାର କରିପାରୁଛି ଏବଂ ଛେଳି ମାଧ୍ୟମରେ ମଧ୍ୟ ମୁଁ ପ୍ରତ୍ୟେକ ବର୍ଷ ବିକ୍ରି କରିକି ମୁଁ କିଛି ଉନ୍ନତ୍ତି ମୂଳକ କାମ କରିପାରୁଛି ଏବଂ ସେମାନଙ୍କର ଚିକିତ୍ସା ପାଇଁ ସବୁ ସମୟରେ ଡାକ୍ତରମାନଙ୍କ ସହିତ ଯୋଗାଯୋଗରେ ଅଛି ଆମ ପଞ୍ଚାୟତରେ ଥିବା ଡାକ୍ତର ସବୁ ଆସିକି ସେ ଚିକିତ୍ସା କରନ୍ତି ଏବଂ ସେମାନେ ଅତି କମ୍ ମୂଲ୍ୟରେ ଅତି ସୁଲଭ ମଧ୍ୟରେ ମୁଁ ତା'ର ଚିକିତ୍ସା କରିପାରୁଛି